ହ୍ୟାଲୋ ହଁ ଆପଣଙ୍କର କ'ଣ ପରିବା ଦରକାର ଥିଲା କି

କ'ଣ କ'ଣ ପରିବା ନେବେ

ପଚାଶ ଷାଠିଏ ଆଳୁର କ ତିରିଶି

କ'ଣ କହିଲେ

ଆମ ପାଖରେ ସବୁ ମିଳିବ କିଲୋ ସେଇ ଚାଳିଶ ଟଙ୍କା ଆଉ

କ'ଣ କହିଲେ ନା

ହଁ ସବୁ ପରିବା ଆମର ଫ୍ରେସ୍ ରେଟ୍ ସେଇ ପାଞ୍ଚ ପର୍ସେଣ୍ଟ୍ ଛିଡ଼ା ହେବ ଆଉ ଆଉ ସବୁ ତ ସାଙ୍ଗେସାଙ୍ଗେ ବାରିରୁ ତୋଳା ହେଇ ଆସୁଛି ଫ୍ରେସ୍ ପରିବା ଆଉ ଆମଠୁ ଭଲ ପରିବା ଆଉ କାହାର କାହାର ବି ନାହିଁ ହଉ ହଁ ଆସିକି କାଲି ନେଇଯିବେ ଆଉ

ହଁ ଯିବି ଆଉ ସବୁ ଭେରାଇଟି ପରିବା ଅଛି ଆଉ କ୍ୟାପ୍ସିକମ୍ କ'ଣ କହିଲେ ହଁ ହଁ ଲଙ୍କା ଲଙ୍କା ହେଲା ତିରିଶି

ବନ୍ଧା କୋବି ହେଲା ଚାଳିଶ ଟଙ୍କା ହଉ କାଲି ଆସିକି ନେଇଯିବେ ଆଉ